ଛବିଶ ଦୁଇ ଦୁଇହଜାର ଚବିଶ ପାଞ୍ଚ ତିନ ଦୁଇହଜାର ଚବିଶ ଆଠ ତିନି ଦୁଇହଜାର ଚବିଶ ସତର ତିନ ଦୁଇହଜାର ଚବିଶ ଅଠେଇଶ ତିନି ଦୁଇହଜାର ଚବିଶ